ମୁଁ ଗୋଟିଏ ନୂତନ ଚିତ୍ର ସୃଷ୍ଟି କରିବା ପାଇଁ ପ୍ରଥମେ ସାଧା କାଗଜରେ ପେନ୍ସିଲ୍ ସାହାଯ୍ୟରେ ଆଙ୍କିଥାଏ ଚିତ୍ରଟି ଭଲ ହେଲା ପର୍ଯ୍ୟନ୍ତ ମୁଁ ତାକୁ ସଜାଇଥାଏ ଯେତେବେଳେ ମୋତେ ଚିତ୍ର କରିବାରେ ଅସୁବିଧା ଦେଖାଯାଏ ମୁଁ ଅନ୍ଲାଇନ୍ ମାଧ୍ୟମରେ ଦେଖେ ପ୍ରସ୍ତୁତ କରେ ଓ ଅଫ୍ଲାଇନ୍ ମୋର ଗୁରୁଙ୍କୁ ପଚାରେ ମୁଁ ନିକଟରେ ଏକ ଶିବ ପାର୍ବତୀ ଗଣେଶ ଚିତ୍ର କରି ମନ୍ଦିରକୁ ଦେଇଥିଲି